ଆମ ପୁରୀ ଜିଲ୍ଲାରେ ତ ବିଭିନ୍ନ ପ୍ରକାର ଜାତି ଜନଜାତି ଭାଷା ଓ ସଂସ୍କୃତିକ ଖ୍ରୀଷ୍ଟିଆନ୍ ମୁସଲିମ୍ ଓଡ଼ିଆ ଖାସ୍ ବଙ୍ଗାଳୀ ସବୁ ପ୍ରାୟ ରହୁଛନ୍ତି ଆଉ ତାଙ୍କ ପୁରୀ ଜିଲ୍ଲା ତ ଆମେ ସମସ୍ତେ ଓଡ଼ିଆ ଆମ ଓଡ଼ିଆ ଭାଷା ବହୁତ ଭଲ ଶ୍ରୀଜଗନ୍ନାଥ ପୁରୀ ଜଗନ୍ନାଥ ମନ୍ଦିର ଅଛନ୍ତି ବହୁତ ପୁରୀ ବହୁତ ଭଲ ଭଲ ଲାଗେ ପୁରୀ ତ ଗଲେ ପୂରା ଭଲ ଲାଗେ ପୂରା ସୁଖ ଯେମତି ଆଉ ସେଇଠି ଯେଉଁ ଅଛନ୍ତି ପୁରୀ ସେଇଠି ସମୁଦ୍ର ସେଇଠି ଯେଉଁ ନୋଳିଆଣି ମାନେ ତାଙ୍କ ଭାଷାଟି ଟିକିଏ ତେଢ଼ା ଆମେ ତ ତାଙ୍କ ଭାଯା ଟିକିଏ ଭାଷା ତାଙ୍କର ଟିକିଏ ବୁଝିପାରିବାନି କିନ୍ତୁ ସିଏ ଆମ ଭାଷା ବୁଝିଯିବେ ଆଉ ମୁସଲିମ ତ ସିଏ ହିନ୍ଦୀରେ କହିବେ ଆମେ ତାଙ୍କ ଭାଷା ବୁଝିଯିବା ବୁଝିଯିବା ସିଏ ବି ଆମ ଭାଷା ବୁଝିଯିବେ କିନ୍ତୁ ଟିକିଏ କଷ୍ଟ ହେବ ତଥାପି ଆମେ ବୁଝିଯିବା ଇଏ କିଛି ସେଥିରେ ପ୍ରୋବ୍ଲେମ୍ ନାହିଁ ଓ ଆମପରି ତ ସବୁ ଓଡ଼ିଆ ସବୁ ହେଉଛନ୍ତି ଏସ୍ସି ଏସ୍ଟି ଓ ବି ସି ଜେନେରାଲ୍ ଏମତି ସବୁ ରହୁଛନ୍ତି ପ୍ରାୟ ଓ ବି ସି ଏମତି କରିକି ଲାଷ୍ଟରେ ରହୁଛନ୍ତି